ହ୍ୟାଲୋ ସାର୍ ନମସ୍କାର ମୁଁ ମୁଁ ରଶ୍ମୀତା ସାମନ୍ତରାୟ କହୁଥିଲି ଆମ ଘର ରାଜନଗର ମୁଁ ଯାଇଥିଲି ଆପଣଙ୍କ ଏଠିକି ସେଠି ମୋର ଝାଡ଼ା ହେଉଥିଲା ଯେ ଏବେ ଝାଡ଼ା ମୋର ବ୍ଲଡ୍ ପଡ଼ୁଛି କଳାକଳା ବାହାରୁଛି ସେଥିପାଇଁ ମୁଁ କେତେଥର ଗଲିଣି ମୋର ଭଲ ହେଉନି ଝାଡ଼ା ଖାଲି କଳା କଳା ହେଉଛି ବ୍ଲଡ୍ ପଡ଼ୁଛି ନାଳ ପଡ଼ୁଛି ମୋତେ ଭଲ ଲାଗୁନି ଆପଣଙ୍କ ପାଖକୁ କେତେଥର ଗଲିଣି ଆପଣ ଯେତେ ସମୟ କହିଛନ୍ତି ଯାହା ଯାହା କହିଛନ୍ତି ସେହି ଠିକ୍ ଟାଇମ୍ରେ ଖାଇଛି ନା ନା ଆପଣଙ୍କ ମେଡିସିନ୍ ଖାଇଲାଠୁ ଆଉ କୁଆଡ଼େ ଖାଉନି ମୁଁ ତିନି ଚାରିଥର ହେଲା ଗଲିଣି ଆମର ଭଲ ହେଉନି ହଁ ବ୍ଲଡ୍ ପଡ଼ୁଛି ନାଳ ପଡୁଛି ଝାଡ଼ା ଖାଲି କଳା କଳା ହେଉଛି

ଆଜ୍ଞା ଆପଣ ମୋତେ ତାଙ୍କ ମୁଁ ଆପଣଙ୍କ ପାଖକୁ କାଲି ଯିବି ମୋତେ ତାଙ୍କ ଯୋଉ ଠିକଣା ଟା ଦେଇ ଦେବେ ମୁଁ ଯିବି ତାଙ୍କୁ ଦେଖା କରିବି ନହେଲେ ଆପଣଙ୍କୁ ସହିତ କଥା ଯୋଗାଯୋଗ କରେଇଦେବି ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ସାର୍ ମୁଁ ମେଡିସିନ୍ ଖାଉଛି ଭଲ ହେଉନି କାଲି ଯିବି ତମକୁ ଦେଖା କରିବି ଆଉ ଆଜ୍ଞା ସାର୍ ନମସ୍କାର